ହଁ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଉଛି ଆମର ଅଗଷ୍ଟ ପନ୍ଦର ଯେହେତୁ ସ୍ୱାଧୀନତା ଦିବସ ଆଉ ସାଧାରଣତନ୍ତ୍ର ଦିବସ ହେଉଛି ଆମର ଜାନୁଆରୀ ଛବିଶ ସେଗୁଡ଼ା ସବୁ ପ୍ରାୟ ଅଫିସ୍ ଛୁଟି ମାନେ ସବୁ ଛୁଟି ରୁହେ ଅଫିସ୍ ମହଲ ପଞ୍ଚାୟତ ଅଫିସ୍ ଟୋଟାଲ୍ ଛୁଟି ରୁହେ ପଞ୍ଚାୟତ ଅଫିସ୍ ଛୁଟି ରହିଲା ଅଫିସ୍ ମଲ୍ ଛୁଟି ରହିଲା ତେବେ ଆଉ ଆମର ବ୍ୟାଙ୍କିଙ୍ଗ୍ ଫେଙ୍କିଙ୍ଗ୍ ସ୍କୁ୍ଲ ବିସ୍କୁଲ୍ ସବୁ ଛୁଟି ରୁହେ ଆଉ ସମସ୍ତେ ଗୋଟେ ଜାଗାରେ ରହିକି ଆମର ଗୁରୁତ୍ୱପୂର୍ଣ୍ଣ କ'ଣ କରନ୍ତି ଆମର ଯେଉଁ ଜାତୀୟ ପତକାକୁ ସମ୍ମାନ ଦିଅନ୍ତି ମୋର ହିସାବରେ ସେହି ଦୁଇଟା ହିଁ କେବଳ ଗୁରୁତ୍ୱପୂର୍ଣ୍ଣ ପର୍ବ